ଆମ ଜଳବାୟୁ ଯଦି ଅଞ୍ଚଳକୁ କୃଷି ଉପରେ ବହୁତ ପ୍ରଭାବ ପକାଉଛି ବନ୍ୟାରେ ପାଣି ମାଡ଼ିଯାଉଛି ନଦୀ ବନ୍ଧ ଭାଙ୍ଗିଗଲେ ବନ୍ୟା ହେଲେ କ୍ଷେତ ଜମି ବହୁତ ନାସ ହେଉଛି ଦୁଇ ଦିନ ତିନିଦିନ ପର୍ଯ୍ୟନ୍ତ ପାଣି ଘେର ରହୁଛି ଧାନ ବହୁତ ପଚିଯାଉଛି ଚାଷର ବହୁତ ହଇରାଣ ହେଉଛୁ ସାର ଖର୍ଚ୍ଚ କରିଥିବୁ ସେଠୁ ବି କିଛି ମିଳୁନି ମରୁଡ଼ି ବି ସମୟରେ ଖରା ବର୍ଷା ହେଲେ ଅଧିକ ଖରା ହେଲେ ମରୁଡ଼ି ପାଣି ଯଦି ବର୍ଷା ନହେଲା ଠିକ୍ ଟାଇମ୍ରେ ଚାଷ ପାଇଁ ମରୁଡ଼ି ବି ହୋଇଯାଉଛି ଗର୍ମେଣ୍ଟ୍ ତରଫରୁ ସହାୟତା କିଛି ମିଳୁନି କହୁଛନ୍ତି କି ଦଉନାହାଁନ୍ତି ବହୁତ ଅସୁବିଧା ଚାଷରେ ବି ଲସ୍ ହେଉଛି ବହୁତ କ୍ଷତି ହେଉଛି ଆମର ଯେତିକି ଟଙ୍କା ଖର୍ଚ୍ଚ ହେଉଛି ସେତିକି କିଛି ପାଉନୁ କୁଆପଥର ମାଡ଼ ବି ପନିପରିବା ଚାଷ କଲେ କୁଆପଥର ଆମେ ଯେତେବେଳେ ହେଉଛି ବର୍ଷା ଦିନିଆ ବର୍ଷା କୁଆପଥର ହେଉଛି ନଷ୍ଟ ହୋଇଯାଉଛି ପନିପରିବା ଯେତିକି ବାଇଗଣ

କ୍ଷତି ହେଲେ ଆମେ କଣ କରିବୁ ସେଥିପାଇଁ ଆମେ ଗର୍ମେଣ୍ଟ୍ ଚାହୁଁଛୁ ପାଣି ପାଇଁ ଆମ ଯେତେ ପାଣିର ଅଭାବ ହେଉଛି କେନାଲ୍ କରିବା ପାଇଁ ହେଲେ ସବୁ ଭଲ ହେବ ଆଉ ପାଣି ମଡ଼େଇବା ପାଇଁ ପାଣି ନାଳି କରିକି ପାଣି ମଡ଼େଇବୁ ଗଡ଼ିଆ ପୋଖରୀ ବି ଶୁଖିଯାଉଛି କେନାଲ୍ ହେଲେ ଭଲ ହୁଅନ୍ତା ନଦୀକି ଯଦି ବନ୍ଦ ହେଇକି ଆମର କେନାଲ୍ ସିଷ୍ଟମ୍ କରାଯାଏ ଆମର ଗର୍ମେଣ୍ଟ୍ ତରଫରୁ ଆମେ ଭଲ ହୁଅନ୍ତା ସରକାର ତରଫରୁ ହେଲେ ଭଲ ହୁଅନ୍ତା ଚାଷ ବି ଭଲ ହୁଅନ୍ତା କ୍ଷତିକାର ହୁଅନ୍ତାନି ନଦୀ ବନ୍ଧରେ ଯଦି ସଠିକ୍ ମରାମତି ହୁଅନ୍ତା ନଦୀ ବି ପାଣି ପଶି ପାରନ୍ତାନି ବିଲମାନଙ୍କରେ ଆମ ବିଲରେ ବି ପାଣି ଭଲରେ ରୁଅନ୍ତା ଆଉ ଚାଷ ଜମି ବି ନଷ୍ଟ ହୁଅନ୍ତାନି ଧାନ ବି ଆମ ନଷ୍ଟ ହୁଅନ୍ତାନି ଧାନ ବି ଆମେ ଭଲ ଇନକମ୍ ହୁଅନ୍ତା ବନ୍ୟା ଅଞ୍ଚଳ ହେଲା ବେଳକୁ ବନ୍ୟା ହୋଇଯାଉଛି ସେଥିପାଇଁ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ ସରକାର ଏମିତି ଉପରେ ଯଦି କିଛି ଆମକୁ ସାହାଯ୍ୟ କରନ୍ତେ ଠିକ୍ ଟାଇମ୍ରେ ଠିକ ଜିନିଷ ଯଦି ଉପକୃତ କରନ୍ତେ ଆମେ କ୍ଷେତରେ ଯଦି ବୋରିଙ୍ଗ୍ ଗୋଟେ କରନ୍ତେ ଖରା ଦିନେ ଆମର ଧାନ ପାଚିଲା ସମୟରେ ଧାନ ଥୋଡ଼ ହେଲା ସମୟରେ ଧାନ ବିଲରେ ପାଣି ନଥିବ ଆମେ ପାଣି ଉପରୁ ବର୍ଷା ନହେଲେ ଅଟୋମେଟିକ୍ ଧାନ ଆମର ମରିଯାଉଛି ଯଦି ଆମର କେନାଲ୍ ନ ହେଉ ନଳକୂପ ବି ବୋରିଙ୍ଗ୍ ହୁଅନ୍ତା ବୋରୱେଲ୍ ଆମର ହେଲେ ବି ଆମର ପାଣି ବିଲର ମଡ଼େଇଲେ ଆଉ ମରୁଡ଼ି ଆମର ହୁଅନ୍ତାନି